ଆମ ଖୋର୍ଦ୍ଧା ଜିଲ୍ଲାରେ ବହୁତ ଗୁଡ଼ିଏ ବହୁତ ଗୁଡ଼ିକ କଲ୍ୟାଣ ମଣ୍ଡପ ରହିଛି ମଣ୍ଡପ ଅଛି ଯେହେତୁ ବହୁତ ଗୁଡ଼ିଏ ଖୋର୍ଦ୍ଧା ଆମର ପର୍ଯ୍ୟଟନ ସ୍ଥଳ ସେ ବହୁତ ଲୋକ ଆସନ୍ତି ଏ'ଠି ରହିବ ଉପଲବ୍ଧ ତାଙ୍କର ଥାଏ ଆଉ ଆମେମାନେ ବି ସେ ସେ'ଠି କଲ୍ୟାଣ ମଣ୍ଡପ ଏବଂ ସବୁ ଯେତକ ମଣ୍ଡପ ଅଛି ଆମେ ତାକୁ ବ୍ୟବହାର କରିଥାଉ କାହାର ବିବାହ ଉତ୍ସବ ହେଉ କି ପାର୍ଟୀ ଆଟେଣ୍ଡ ହେଉ କି କାହାର ଜନ୍ମଦିନ ପାଳନ ହେଉ ଆମକୁ ସୁବିଧା ସୁଯୋଗ ସବୁ ମିଳେ ସେ'ଠି ଆଉ ଆହୁରି ବି ବହୁତ ଗୁଡ଼ିଏ ମଣ୍ଡପ ବି ଅପାର୍ଟମେଣ୍ଟ ସବୁ ସୁବିଧା ଉପଲବ୍ଧରେ ମିଳେ ଏତିକି ଅଛି